ବିବାହ ବିବାହ ଦିନ କେନ୍ତା ହେସିି ବୋଲେ ଏଇ ଯୁଏ ମଜା ପାଇବ ବୋଲେ ସଙ୍ଗୀତ୍ ଭିଲ୍ କେନ୍ତା କରି ବାଜବା ନୃତ୍ୟ କେନ୍ତାରେ ହେବା ସଙ୍ଗୀତ ହେ ହବା ହେବା ଫେର୍ ନୃତ୍ୟ କେନ୍ତାର ହେବା ଡ୍ୟାନ୍ସ ସଂଗୀତ ଗୀତ୍ ଗାଇବାରଟା କେନ୍ କରି ହେବା ମୁଇଁ କହୁଛେଁ ବିହାଘର ଗୁଟେ ଯିବୁ ବିହାଘର ଯିବ ପଇସା ଦେବ କେତେ ଟଙ୍କା ଦେବ ଅଛି ପଇସା ଦେବ ଜୁହାର କରବ ତାପରେ ହେବ ଭୋଜି ନେଇକି ଯିବ ଭାତ ଖାଇବ ଭତିକୁୁରି ଆଇବ ତାପରେ ତାପରେ ଠିକ ପିଲା ବି ହଁ ବୋଇଲେ ବରାତ୍ ଯିବ ବରାତ୍ ଯିବ ନାଚିବ ଗାଇବ ନାଚିବ ଗାଏବ ଏଞ୍ଜୟ ପୁରା ଫୁଲ୍ ଏଞ୍ଜୟ ଏଞ୍ଜୟ କରିବ ତାପରେ ବରାତିମାନଙ୍କୁ ଯେନ୍ତା ହେଲେ ବି ଖାଇବାର୍ ଲାଗି ଦେବେ ଖାଇବ ରୁଟି ଶିକାର ଖାଇବ ପୁରୀ ବିଲ୍ ଦେବେ ରୁଟି ବିଲ୍ ଦେବେ ଭାତ ବିଲ୍ ଦେବେ ଏବେ ତ ଭାତ୍ ରୁଟି ଦେଉଛନ୍ ପୁରୀ ଦେଉଛନ୍ ଖାଏବ ଆସବ ପୁରା ଫୁଲ୍ ଏଞ୍ଜୟ ହେ ବରାତ୍ ଯିବ ପୁରା ଏଗ ନ ମନ୍ ଲାଗ୍ସି ଆରୁ ଟୁକେଲ୍ ନେଇ ଛାଡ଼ବ ଇନେ ବି ଟୁକେଲ୍ ଘରନୁ ସେ ନାଇଁ ଛାଡ଼ସନ୍ ଯେ ଟୁକେଲ୍ନୁ ସେ ପିଲାନିକେ ଯାସି ଟୁକେଲ ଯାଏସି ପିଲାନିକେ ଗେନି ବଲେ ନେଇ ଛାଡ଼ବ ଟୁକେଲ ବିହା ହେବ ବୋଲେ ଠିକ୍ ଅଛି ନାଇଁ ଛାଡ଼ବ ପୁରା ଫୁଲ ଏଞ୍ଜୟ ହେ ଖାଇବାର୍ ଲାଗିି ବି ଟେନ୍ସନ୍ କିିନି ପୁରା ଏକ ନମ୍ବର ଲାଗ୍ସି ଆରୁ କେତେ କର୍ମି ଏଟା କର୍ବ ବିବାହର ଫୁଲ ଏଞ୍ଜୟ